ମୁଁ ମୋବାଇଲ୍ରେ ବହୁତ ଦେଖିକିନା ଅର୍ଡ଼ର୍ କରେ ମୋ ମନ ପସନ୍ଦର ଜିନିଷ ଯେମିତି ଶାଢ଼ୀ ଚୁଡ଼ି ବହୁତ ଭଲ ଯେଉଁଟା ଲାଗେ ମୋତେ ମୁଁ ଅର୍ଡ଼ର୍ କରେ ଆଉ ତା'ର ତ ଗୋଟେ ଅଫର୍ ଥିଲା ମୁଁ ଅର୍ଡ଼ର୍ କରିଥିଲି ମୋତେ ଗୋଟେ କୁପନ୍ ମିଳିଥିଲା ସେ ଶାଢ଼ୀର ଦାମ୍ ହେଉଛି ହଜାର ଟଙ୍କା ମୋତେ ଗୋଟେ ତିନି ଶହ ଚାରି ଶହ ଟଙ୍କାରେ ଗୋଟେ କୁପନ୍ ମିଳିଥିଲା ମୁଁ ସେଇଟା ଆଣିଥିଲି ତାପରେ ଏବେ ଗୋଟେ ମନ ହେଲା ଫେର୍ ଅର୍ଡ଼ର୍ କରିବା ପାଇଁ ଫେର୍ ଅର୍ଡ଼ର୍ କରିଥିଲି ଗୋଟେ ହକିନସ୍ର ପ୍ରେସର୍ କୁକର୍ ଆଉ ସେଇଟା ଅର୍ଡ଼ର୍ କରିବା ପରେ ଅର୍ଡ଼ର୍ କରିବା ପରେ ଯେ କୁପନ୍ରେ ଥିଲା ସେଥିପାଇଁ ମୁଁ କହିଲି ଆସୁ ଅର୍ଡ଼ର୍ ସେ କୁପନ୍ ପଇସାରେ ମୁଁ ଅର୍ଡ଼ର୍ ଡ଼େଲିଭରି ବାଲାକୁ ସେତେବେଳେ ଦେଇଦେବି ଆଉ ଅର୍ଡ଼ର୍ କରିବାରେ ବହୁତ ବି ଲାଭ ହୁଏ ଡ଼େଲିଭରି ବଲା ଆଣିକି ଘର ପାଖରେ ଦେଇ ଦେଇ ଯାଆନ୍ତି ଆଉ ସେ ଭଲ ଭଲ ବି ଜିନିଷ ମିଳିଥାଏ ସବୁକିଛି ମନ ପସନ୍ଦର ଯେଉଁ ଜିନିଷଟା ରୋଷେଇ ପାଇଁ ଘର ପାଇଁ ଯାହା ବି ଜିନିଷ ଆମେ ଦେଖୁ ସବୁକିଛି ଅର୍ଡ଼ର୍ କରୁ କୁପନ୍ ବି ଅଫର୍ ବି ଥାଏ ଲୋକମାନେ ବହୁତ ଖୁସି ହୁଅନ୍ତି ମତେ ବି କିଛି ଅଫର୍ ମିଳିଥିଲା କୁପନ୍ ଆଉ ସେମିତି ମୋତେ ବହୁତ ଭଲ ଲାଗେ ଯେତେବେଳେ ମୋ ମନପସନ୍ଦ ଜିନିଷ ଯାହାବି ଦେଖେ ତାକୁ ଅର୍ଡ଼ର୍ କରିଦିଏ